ହଁ ଖବରକାଗଜ ବାଲା ପାଖରେ ଲାଗିଛି କି

ମୁଁ ବାଳିମେଲାରୁ କହୁଥିଲି ତ ହଁ ମୁଁ ବାଲିମେଳାରୁ ସୁମନ୍ତ ଅଧିକାରୀ କହୁଥିଲି ହଁ ମୋର କେତେଟା ଖବରକାଗଜ ଦରକାର ଥିଲା ତ ସେଥିପାଇଁ କହୁଥିଲି ମୋତେ ମୋର ଓଡ଼ିଆ ନ୍ୟୁଜ୍ପେପର୍ ଦରକାର ଥିଲା ତ ପ୍ରତିଦିନ ହଁ ସମାଜ ଅଛି ନା ହଁ ମୁଁ ତ ସମାଜର ସମାଜର ଦରକାର ଥିଲା ପ୍ରତିଦିନ ସକାଳେ ଯେମିତି ଦିଆହୁଏ ସେମିତି ଆମକୁ ବି ଦରକାର ଦରକାର ଥିଲା ତ ସେଥିପାଇଁ କଲ୍ କରିଥିଲି ହଁ ସକାଳ ଛଅଟା ବେଳେ ଘରଟା ଜାଣି ପାରିଲେ ତ ଥାର୍ଟି ଏଇଟ୍ ଛକ ଥାର୍ଟି ଏଇଟ୍ ଛକରେ ମାନେ ବାଲିମେଲା ଏରିଆରେ ଅଛି ତ

ବାପାଙ୍କ ନାଁ ହେଉଛି ବିଶୁ ଅଧିକାରୀ ସେ ବ୍ୟାଙ୍କ ବ୍ୟାଙ୍କ ଗୋଟେ ଅଛି ଜାଣିଛନ୍ତି କି

ବାଲିମେଳାରୁ ଆସିବା ବେଲେ ଲେଫ୍ଟ ସାଇଡ଼୍ରେ ପଡ଼ିବ

ଲେଫ୍ଟ ସାଇଡ଼୍ରେ ପଡ଼ିବ ବାଲିମେଳାରୁ ଜୟପୁର ଯିବା ରାସ୍ତାରେ ଲେଫ୍ଟ ସାଇଡ଼୍ରେ ବିଶୁ ଅଧିକାରୀ ହଁ ହଉ ଠିକ୍ ଅଛି ଯେ କିନ୍ତୁ ହଁ ଚଳିବ କିନ୍ତୁ ପଇସା କେତେ କ'ଣ ପଇସା କେତେ କ'ଣ କର

ପଇସା କି ଡେଲି ଡେଲି ଦେବାକୁ ପଡ଼ିବ ନା ମାସ ସୁଦ୍ଧା ଲାଷ୍ଟ୍ ଯାକେ ଦେବାକୁ ପଡ଼ିବ ହଉ ମାସ ମାସ ସୁଦ୍ଧା ଲାଷ୍ଟ୍ରେ ଦେଲେ ଏକା ଭଲ ହେଇଥାନ୍ତା ଡେଲି ଡେଲି ଦଶ ଟଙ୍କା ଦେବାକୁ ଟିକେ ହଁ ମାସ ସୁଦ୍ଧା ଦେଲେ ଭଲ ହେବ ହଁ ଆଉଥରେ କହୁଛି ଆଉ ଆଉ ସଠିକ୍ ଟାଇମ୍ଟା ଟିକେ କୁହନ୍ତୁ କେତେଟା ଭିତରେ ପହଁଞ୍ଚିବ

ଆଚ୍ଛା ହଁ ସେ ସାତଟା ସୁଦ୍ଧା ପହଞ୍ଚିଲେ ହେବ ନହେଲେ ଟିକେ ଅସୁବିଧା ହେଇଯାଉଛି ତ ସେଥିପାଇଁ ମୁଁ କହୁଥିଲି

ହଉ ଠିକ୍ ଅଛି ସାର୍ ଧନ୍ୟବାଦ